ଯେତେବେଳେ ମୁଁ ଅଧିକ ଦିନ ପାଇଁ ବାହାରକୁ ଯାଇଥାଏ ସେତେବେଳେ ମୋତେ ଘରରେ ସଦସ୍ୟମାନଙ୍କୁ କହିଦେଇଥାଏ କି ଗଛର କିଭଳି ଭାବରେ କିପରି ଭାବରେ ଯତ୍ନ ନେବା ପାଇଁ ଘରେ ଆମର ବାପା ଅଛନ୍ତି ବୋଉ ଓ ଭାଉଜ ମଧ୍ୟ ଅଛନ୍ତି ଘର ଗଛର ଯତ୍ନ ନବାପାଇଁ ମୁଁ ମଧ୍ୟ ସେମାନଙ୍କୁ କଲ୍ କରି ପଚାରିଥାଏ ଗଛରେ ପାଣି ଦିଆ ହେଲା କି ନାଇଁ ଔଷଧ ଦିଆଗଲା ନା ନାଇଁ ସେମାନେ ମଧ୍ୟ ମତେ ଗଛକୁ ଗଛକୁ ଠିକ୍ ଟାଇମ୍ ରେ ପାଣି ଦେଇଛନ୍ତି କି ନାଇଁ ସେ ମତେ ଫୋନ୍ କରି ଜଣାଇଥାନ୍ତି